ଆମର ସଂସ୍କୃତି ହଉଚି ଆମେ ଓଡ଼ିଆ ଘରର ନାରୀ ଆମର ରଙ୍ଗୋଲି ରଙ୍ଗୋଲି ଆମର ମାନେ ହୋଲି ଖେଳୁ ରଙ୍ଗୋଲି ହୁଏ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁ ନମସ୍କାର କରୁ କପାଳରେ ଆମେ ସିନ୍ଦର ପିନ୍ଧୁ ଯେହେତୁ କୁକୁମ ଯେହେତୁ ଆମେ ମାନେ ଓଡ଼ିଆ ଘରର ନାରୀ ଆମେମାନେ ସ୍ୱାମୀଙ୍କ ପାଇଁ ଯେହେତୁ ଆମେ ବ୍ରତ କରୁ ସିନ୍ଦୂର ପିନ୍ଧିଥାଉ ଆଉ ପବିତ୍ର ସୂତା ପିନ୍ଧିବା ମାନେ ଯେହେତୁ ଆମେ ବ୍ରତ କରୁ ସୂତା ବାନ୍ଧିଥାଉ ହାତରେ ଆମେମାନେ ସାବିତ୍ରୀ ବ୍ରତ କରୁ ସୁଦାଶା ବ୍ରତ କରୁ ଆଉ ପୂଜା ପୂଜା ପୂଜା ଏମିତି କରୁ ମନ୍ଦିର ବି ଯାଉ ଆଉ ଯେହେତୁ ଆମେମାନେ ଓଡ଼ିଆ ଘରର ନାରୀ ଆମେ ବହୁତୁ ମାନେ ପୂଜା ବ୍ରତ ସବୁ କରିଥାଉ ଆଉ କରିଥାଉ ଆଉ ମାନେ ଭଗବାନଙ୍କୁ ସବୁବେଳେ ଡ଼ାକୁ କେମିତି ସମସ୍ତେ ଭଲରେ ରୁହନ୍ତୁ ସୁଖରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ ଆଉ ପିଲାମାନେ ଭଲ ମଣିଷ ହୁଅନ୍ତୁ ପାଠ ପଢ଼ନ୍ତୁ ଭଲ ବୁଦ୍ଧି ଭଲ ଜ୍ଞାନ ଦିଅନ୍ତୁ